ହଁ ମୁଁ ସିଲାଇ ଶିଖିଛି ଆଉ ଛଅମାସ କାଳ ଯାଜପୁରକୁ ଯାଇ ସିଲାଇ ଶିଖିଛି ଆଉ ଏବେ ବି ମଧ୍ୟ ସିଲାଇ ଶିଖାଉଛି ସେ ଟେଲର ନାଁ ହେଲା ପ୍ରିନ୍ସ ଟେଲର ଯେଉଁଠି କି ମୁଁ ଛଅମାସ ଶିଖିଛି ଆଉ ବହୁତ ଚାରି ପାଞ୍ଚଜଣଙ୍କୁ ଏବେ ଟ୍ରେନିଂ ବି କରୁଛି କେମିତି ସେ ସିଲାଇ କରିବେ ଆଉ ସିଲାଇରେ ଆମର ଯେମିତି କି ଡ୍ରେସ ତିଆରି କରିବା କେମିତି ବ୍ଳାଉଜ ତିଆରି କରିବା ବ୍ଳାଉଜର କେମିତି କାଜଘର ହବ ଆଉ ବଟନ କେମିତି ଲାଗିବ ହୁକ କେମିତି ଲାଗିବ ଆଉ ହେମସ୍ କେମିତି ଲାଗିବ ଆଉ ସିଲାଇ କେମିତି କ'ଣ କରାଯିବ ଲୁଗାର ଫଲସ୍ କେମିତି ଲଗାହେବ ଆଉ ଚୁଡ଼ିଦାର ବି ତିଆରି କରୁଛି ଏସବୁ ତିଆରି କରୁଛି ତା' ସହିତ ଫ୍ରକ ପଟିଆଲା ୟୁନିଫର୍ମ ତକିଆଖୋଳ ଏସବୁ ମଧ୍ୟ ସିଲାଇ କରୁଛି ଆଉ ସିଲାଇ କରିବା ପାଇଁ ମୋ' ପାଖ ସିଲାଇ କରିବା ପାଇଁ ମୋ' ପାଖକୁ ମଧ୍ୟ ତିନିଜଣ ଶିଖିବାକୁ ଆସୁଛନ୍ତି ଏବେ ତିନି ଜଣ ଘଣ୍ଟେ ଲେଖା ଶିଖାଉଛି ଘଣ୍ଟେରେ ମଧ୍ୟ ସେ ସବୁ ପ୍ରାୟତଃ ସିଏ ଶିଖିଗଲେଣି ଏବେ ସେଗୁଡ଼ିକୁ ପ୍ରାକ୍ଟିସ୍ କରୁଛନ୍ତି ପ୍ରାକ୍ଟିସ୍ କରିବେ ଯେ ପନ୍ଦରଦିନ ମଧ୍ୟରେ ସେ ଏବେ ଶିଖିଯିବେ